ମୁଁ ବବୁଲ୍ ସାହୁ କହୁଥିଲି ବାରିଗାଁରୁ ଆପଣ ମା ମଙ୍ଗଳା ହୋଟେଲ୍ ଘଷିପୁରାରୁ କହୁଥିଲେ ତ ମୋର କିଛି ଖାଇବା ଜିନିଷ ଅର୍ଡ଼ର୍ କରିବାର ଥିଲା ଲେଖନ୍ତୁ ଭାଇ ଭାତ ଡାଲି ଚିକେନ୍ ମଟନ୍ ବିରିୟାନୀ ଆଉ ଭାଇ କେତେ ଟଙ୍କା କ'ଣ ହେଲା କୁହନ୍ତୁ ମୁଁ ଆପଣଙ୍କୁ ଅନଲାଇନ୍ରେ ନହେଲେ କ୍ୟାସ୍ ଦେଇ ଦେବି ଭାଇ ମୁଁ ଠିକ୍ ଟାଇମ୍ରେ ଖାଇବା ଦରକାର ଅଛି ସାଢ଼େ ଗୋଟେ ଭିତରେ ଆପଣ ଅର୍ଡ଼ର୍ ଆପଣ ପାର୍ସଲ୍ ଦେଲେ ମୁଁ ଆପଣଙ୍କୁ କ୍ୟାସ୍ ନହେଲେ ଅନଲାଇନ୍ ପେମେଣ୍ଟ୍ କରିଦେବି ଭାଇ ଆପଣଙ୍କୁ ମୁଁ ଏବେ ଯେଉଁ କଲ୍ କରିଥିଲି ମୋର କିଛି ଖାଇବା ଜିନିଷ ଭୁଲରେ ଆପଣଙ୍କୁ ତିନିଟା ଜିନିଷ ଅଧିକା କହି ଦେଇଥିଲି ଘରେ ରାଗୁଛନ୍ତି କିଛି ପ୍ରୋବ୍ଲେମ୍ ଅଛି ସେଥିପାଇଁ ମୋର ତିନିଟା ଜିନିଷ କ୍ୟାନସଲ୍ କରନ୍ତୁ ଭାଇ ଚିକେନ୍ ଭାତ ମଟନ୍ ଆଉ ଭାଇ କେତେ ଟଙ୍କା କ'ଣ ପେମେଣ୍ଟ୍ ହେଲା ଆପଣ ମୋତେ କହିଦେଲେ ମୁଁ ଅର୍ଡ଼ର୍ଟିକୁ ରିସିଭ୍ କଲେ ଆପଣଙ୍କୁ କ୍ୟାସ୍ ନହେଲେ ଅନଲାଇନ୍ରେ ପେମେଣ୍ଟ୍ କରିଦେବି ଠିକ୍ ଅଛି ଭାଇ